ଅନ୍ଲାଇନ୍ ଛୁଆକୁ ପଢ଼ଉଛ ଅନ୍ଲାଇନ୍ ସ୍କୁଲ୍ର ନାଆଁ ଲିଖାହେଉଛି ଅନ୍ଲାଇନ୍ ଫର୍ମମାନେ ପକାହେଉଛି ଛୁଆର ସ୍କୁଲ୍ରେ ତାଙ୍କର ଆଡମିଶନ୍ କରାହେଉଛି ଅନ୍ଲାଇନ୍ ସବୁ ଜିନିଷ କରାହେଉଛି ଅନ୍ଲାଇନ୍ ହିଁ ସବୁ ଜିନିଷ କରାହେଉଛି ତାଙ୍କର ନାଁ ଲେଖାହେଉଛି ତାକୁ ଅନ୍ଲାଇନ୍ ପଢ଼ଉଛନ୍ତି ଅନ୍ଲାଇନ୍ କାଗଜ ପତର ବି ଫର୍ମ ଭରୁଛନ୍ତି ଅନ୍ଲାଇନ୍ ଏମିତି ଏମିତି ସବୁ କରାହେଉଛି ଅନ୍ଲାଇନ୍ ହିସାବରେ ସବୁ ହେଉଛି ଏ ସ୍କୁଲ୍ରେ ନାଁ ଲେଖାଇଲେ ବି ଅନ୍ଲାଇନ୍ର ଏ ସ୍କୁଲରେ ପଢ଼ିଲେ ବି ଅନ୍ଲାଇନ୍ର ଅନ୍ଲାଇନ୍ରେ ସବୁ ହେଉଛି ଅନ୍ଲାଇନ୍ର ସବୁ କରାହେଉଛି ଏ ସ୍କୁଲ୍ରେ ନା ଗାଁ ସବୁ ଲେଖାହେଉଛି ଅନ୍ଲାଇନ୍ ଟି ପଢ଼ାପଢ଼ି ବି ହେଉଛି ଅନ୍ଲାଇନ୍ ତି ସବୁ ଅନ୍ଲାଇନ୍ ହେ ସବୁ ଅନ୍ଲାଇନ୍ ହି କାମ ଦେଉଛି ବିନା ଅନ୍ଲାଇନ୍ ନାଇ କାମ କରିବା ଅନ୍ଲାଇନ୍ ଚି ସବୁ ହି କାମ ଦେଉଛି